ଓଡ଼ିଶାର ଶୀର୍ଷ ଡାକ୍ତରଖାନା ଗୁଡ଼ିକ କହିବାକୁ ଗଲେ ଆମର ଯେଉଁ ରାଜଧାନୀ ଭୁବନେଶ୍ୱରରେ ଯେଉଁ ଏମ୍ସ ମେଡ଼ିକାଲ୍ ଅଛି ତା'ପରେ କଳିଙ୍ଗ ମେଡ଼ିକାଲ୍ ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ୍ ହାଇଟେକ୍ ମେଡ଼ିକାଲ୍ ତା'ପରେ ଦେଖିବାକୁ ଗଲେ ଆମ କୋରାପୁଟ ଜିଲ୍ଲାରେ ମଧ୍ୟ ଭଲ ଭଲ ମେଡ଼ିକାଲ୍ ଯାକ ରହିଛି ଯେମିତିକି ଏବେ ଆମ କୋରାପୁଟରେ ଡିଷ୍ଟ୍ରିକ୍ର ଜୟପୁର ସହରରେ ଗୋଟିଏ ଉଷା ମେଡ଼ିକାଲ୍ ଅତି ସୁନ୍ଦର ଭାବରେ ତିଆରି ହେଇଛି ଆଉ ଏବେ ତ ଫାଇପ୍ ଟି ମାଧ୍ୟମରେ ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ଯାକ ଅତି ଡିଜିଟାଲ୍ ମାଧ୍ୟମ ଓ ଅତି ଭଲ ଭଲ ଡାକ୍ତର ଯାକ ଆସିଛନ୍ତି ଆମ ଓଡ଼ିଶାର ପ୍ରାୟ ଏକ ହଜାର ଶହେ ସତରଟି ମେଡ଼ିକାଲ୍ ଅଛି କିନ୍ତୁ ସେଥିମଧ୍ୟରେ ଦେଖିବାକୁ ଗଲେ ପ୍ରାୟତଃ ସବୁ ବହୁତ ସୁନ୍ଦର ସୁନ୍ଦର ମେଡ଼ିକାଲ୍ ଅତି ସୁନ୍ଦର ଭାବରେ ଟ୍ରିଟ୍ମେଣ୍ଟ୍ ବି କରାଯାଉଛି